ମୋ ଘରେ ମୁଁ ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ତରକାରୀ ଆଳୁଭଜା ଇତ୍ୟାଦି ସବୁ ବନାଏ ଯେଉଁଟା କି ମୋ ପିଲାମାନଙ୍କୁ ବହୁତ ପସନ୍ଦ ମୋ ପିଲାମାନେ ଆରାମରେ ବହୁତ ଭଲରେ ଖାଆନ୍ତି ଏବଂ ଆରାମସେ ରୁହନ୍ତି ଯେଉଁଟା କି ମୁଁ ଦେଖି କି ବହୁତ ଖୁସି ହୁଏ ସେମାନଙ୍କର ମନପସନ୍ଦ ଖାଦ୍ୟ ସେମାନଙ୍କୁ ଦେଇକିନା ସେମାନଙ୍କର ମନ ମଧ୍ୟ କିଣି ନିଏ ଏବଂ ରାତ୍ରି ଭୋଜନରେ ମୁଁ ସେମିତି ଭାତ ଡାଲି ତରକାରୀ ପୋଟଳଭଜା ଏବଂ ଅଣ୍ଡା ଓମଲେଟ୍ ସବୁ କରିଥାଏ ଯେଉଁଟା କି ସମସ୍ତେ ପସନ୍ଦ କରନ୍ତି ମୋ ପିଲାମାନେ ମଧ୍ୟ ଖୁସି ଖୁସିରେ ଖାଆନ୍ତି ମୁଁ ମଧ୍ୟ ଖାଇବାକୁ ବହୁତ ପସନ୍ଦ କରେ ଆମ ଘରେ ସବୁବେଳେ ଆମିଷ ହିଁ ହୁଏ ବିନା ଆମିଷରେ ଆମ ଘରେ କେହି ଖାଆନ୍ତି ନାହିଁ ତେଣୁ କରିକିନା ମୁଁ ସବୁବେଳେ ଅଣ୍ଡା ଓମଲେଟ୍ କେବେ ତ ଚିକେନ କେବେ ମଟନ କେବେ ମାଛ ମଧ୍ୟ କରିଦେଇଥାଏ ମାଛ ବେସର ହରିକା ଆମ ଘରେ ପସନ୍ଦ କରନ୍ତି ଯେଉଁଥିପାଇଁ କି ମୁଁ ସେ ମାଛ ବେସର ହିଁ ଆମ ଘରେ ବନାଇ ଦେଇଥାଏ ଯେଉଁଟା କି ସମସ୍ତେ ପସନ୍ଦ କରନ୍ତି ଏବଂ ଖୁସି ଖୁସିରେ ଖାଇକିନା ମୋତେ ମଧ୍ୟ ମମି ବହୁତ ଭଲ ରୋଷେଇ କରିଛନ୍ତି ବୋଲି ପ୍ରଶଂସା କରନ୍ତି